ହଁ ହ୍ୟାଲୋ ନମସ୍କାର କିଏ କହୁଥିଲ ତୁମେ ଓ ନୂଆପଡ଼ା ଜିଲ୍ଲାରୁ ରେଙ୍ଗାଲିରୁ କହୁଚ୍ଛ ତ ହଁ କ'ଣ ହେଲା କହ ହଁ ଚୋରୀ ହୋଇଯାଇଛି ହୋଇଯାଇଛି ତମର ଘର ପାଖ ଗୋଟେ ଘରେ ଚୋରୀ ହୋଇଛି ହଁ ବୋଇଲେ ଯେନ୍ ଚୁରି ଚୋରି ହେଇଚେ ଯାହାର ଚୁରି ହେଇଚେ ସେ ଲୁକନ୍ ନା କାଣା ପ୍ରକାଶ ମିର୍ଦ୍ଧା ବୋଇଲେ ତାଙ୍କ ପରିବାର ସେମାନେ କେତେଜଣ ରହସନ୍ ତାଙ୍କର ପରିବାରରେ ଛଅ ଲୁକ ଗଛ ବେଲେ ଚରି ଚୁରି କାଣା କାଣା ହେଲା ହଁ ହଁ ହଁ ହଁ ହଁ ବୋଇଲଲେ ତାଙ୍କର ପଡ଼ୋଶୀ ତମେହ ତ ବଲେ ଗୁଟେ କାମ କର ସେମାନଙ୍କୁ ଧରିିକରି ଆମର୍ ସା ପୋଲିସ ବାବୁ ଶନ୍ଟା ଅଛନ୍ ଏ ଏସ୍ ଆଇ ଅଛନ୍ ସେମାନଙ୍କୁ ସେମାନଙ୍କୁ ଧରିକରି ଆସିକରି ଆମର ନୂଆପଡ଼ା ଜିଲ୍ଲାରୁ ଯେନ୍ ଖରିଆର ଅଛେ ଥାନା ସେ ଜାଗାରେ ତମେ ଗୁଟେ ଏଫ୍ଆଇଆର୍ଟେ ଲେଖଅ